ହ୍ୟାଲୋ ଆଜ୍ଞା ନମସ୍କାର କ୍ୟାବ୍ ଉବରରେ ଲାଗିଛି କି ହଁ ମୁଁ ଭୁବନେଶ୍ୱର ଯିବି ରେଟ୍ କେତେ ପାଞ୍ଚ ହଜାର ଆଜ୍ଞା ଟିକେ କମ୍ କରନ୍ତୁ ଟୁର୍ରେ ଯିବି ତ ସାଙ୍ଗମାନେ ମିଶିକରି ଯିବି ଟିକେ ରେଟ୍ କମ୍ କମ୍ କରି କୁହନ୍ତୁ ତା'ପରେ କେଉଁଠି ଜାଗା କେଉଁଟା ମୋତେ ତ ଜଣା ନାହିଁ ସାଙ୍ଗ ମିଶା ସାଙ୍ଗମାନେ ମିଶା ଜଣା ନାହିଁ ସେଇଠି ଟିକେ ବୁଲାଇବେ କେଉଁଠି କ'ଣ ଅଛି ପାର୍କ ତା'ପରେ ଆଉ ଯାବତୀୟ ଯେଉଁଟା ଅଛି ସେଇଠି ସେଇଠି ଟିକେ ନେବେ ତା'ପରେ ସତର ସତର ତାରିଖ ଦିନ ବାହାରିବି ହେଲେ ଆପଣ ଦେଖନ୍ତୁ ରେଟ୍ କମାଇକରି କୁହନ୍ତୁ ବୁଲାଇବେ